ଭାରତ ସରକାର ଭାଷା ଗୁଡ଼ିକ ହେଲା ସମ୍ବିଧାନ ଅନୁସାରେ ବାଇଶଟା ଭାଷା ସାମିଲ ଅଛି ଏ ଆସାମୀ ବଙ୍ଗାଳୀ ଗୁଜୁରାଟୀ ହିନ୍ଦୀ ମଣିପୁର ମାଲାୟନ ମରାଠୀ ନେପାଳୀ ଓଡ଼ିଆ ପଞ୍ଜାବୀ ସଂସ୍କୃତ ତାମିଲ ବେଙ୍ଗଲ୍ ଅଛି ବିଭିନ୍ନ ଭାଷା ମଧ୍ୟରୁ ଭାରତୀୟ ସମ୍ବିଧାନ ଭାଷା ହିନ୍ଦୀ ଏବଂ ଇଂରାଜୀ ତାକୁ ଛାଡ଼ିଦେଲେ ଆଉ ଗୋଟେ ଭାଷା ବେଙ୍ଗଲୀ ଦେଶର ଭାଷାଗତ ବୈଧ୍ୟତା ପରେ ମୁଁ ମୁଁ ଭାବେ ଯେ ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟରେ ତା' ତାଙ୍କରି ସ୍ଥାନ ସ୍ଥାନୀୟ ଭାଷା ପ୍ରଚଳନ ହୋଇଥାଏ ଯେମିତି ଓଡ଼ିଶା ଲୋକେ ମାନେ ସାଧାରଣତଃ ଓଡ଼ିଆ କହିଥାଆନ୍ତିରେ ବେଙ୍ଗଲରେ ବେଙ୍ଗଲୀ ବେଶୀ କହିଥାନ୍ତି ଆଉ ଅନ୍ୟ ରାଜ୍ୟ ମାନଙ୍କରେ ସେମାନେ ତାଙ୍କ ନିଜ ନିଜ ଭାଷା କହିଥାଆନ୍ତି କାଗଜ କଲମରେ ମେନ୍ ଏ ଆମର ଇଂଲିଶ୍ ହିନ୍ଦୀ ହିଁ ଆମର ମେନ୍ ଭାଷା